ମୁଁ ଦିନକୁ ଦୁଇ ଥର ଖବର କାଗଜ ପଢ଼େ ଏବଂ ରେଡିଓରେ ମଧ୍ୟ ଶୁଣେ ଖବର କାଗଜର ପ୍ରଥମ ପେଜରେ ବିଭିନ୍ନ ପ୍ରକାର ରାଜନୈତିକ ଦଳ ବିଷୟରେ ଲେଖା ହୋଇଥାଏ ବିଭିନ୍ନ ପ୍ରକାର ରାଜନୈତିକ ଦଳ କିପରି କାର୍ଯ୍ୟ କରୁଛନ୍ତି ଏବଂ ଲୋକମାନଙ୍କୁ କିପରି ସାହାଯ୍ୟ କରୁଛନ୍ତି ସେ ବିଷୟରେ ଲେଖା ହୋଇଥାଏ ଏ ପରେ ଦେଶ ବିଦେଶର ଖବର ତଥା କୌଣସି କିଛି ସମୟରେ ଗାଡ଼ି ଆକ୍ସିଡେଣ୍ଟ ହେଲା କି କୌଣସି କାର୍ଯ୍ୟରେ କିଏ କାହାକୁ ମାରିଦେଲା ଏବଂ ଏପରି କିଛି ମଧ୍ୟ ଖବର କାଗଜରେ ପଢ଼ିଥାଏ କ୍ରୀଡ଼ା ସମ୍ବନ୍ଧୀୟ କାର୍ଯ୍ୟ ମଧ୍ୟ ଦେଇଥାଏ ପିଲାମାନେ କିଭଳି ଖେଳିବା ଏବଂ ସେମାନଙ୍କର ମୁଣ୍ଡ କିଭଳି ଭାବରେ ଖେଳ ପ୍ରତି ଆକର୍ଷଣ ହୋଇଥାଏ ସେ ବିଷୟରେ ମଧ୍ୟ ପଢ଼ିଥାଏ ଯୋଗ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର କାର୍ଯ୍ୟ ଖବର କାଗଜରେ ଆସିଥାଏ ରେଡିଓରେ ମଧ୍ୟ ଶୁଣିଥାଏ ଯାହାଦ୍ୱାରା କ୍ରୀଡ଼ା ମନୋରଞ୍ଜନ ଏବଂ ରାଜନୈତିକ ବିଷୟରେ ମଧ୍ୟ ଅଧିକ ପରିମାଣରେ ଲୋକ ଅବଗତ ହେବାକୁ ଅବଗତ ହୋଇଥାନ୍ତି ଯାହାଦ୍ୱାରା ପଢ଼ି ଖବର କାଗଜ ପଢ଼ିବା ଦ୍ୱାରା ବିଭିନ୍ନ ଦୈନନ୍ଦିନ କାର୍ଯ୍ୟ ଏବଂ କ୍ରୀଡ଼ା ରାଜନୈତିକ ଦଳ ଏମାନଙ୍କଠାରୁ ଆରମ୍ଭ କରି ଦେଶ ବିଦେଶ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ଜାଣିବାକୁ ପାଇଥାନ୍ତି